ମୁଁ ଯେତେବେଳେ ଛୋଟ ହୋଇଥିଲି ମୁଁ ମୋ ମାମୁଁଘରେ ବଡ଼ ହୋଇଥିଲି ମାମୁଁ ଘରେ ପାଠ ପଢ଼ିଥିଲି ମୁଁ ଯେବେ ମାଟ୍ରିକ ପାଠ ପଢ଼ିଲି ନବମ ଯାକେ ପାଠ ପଢ଼ିଲି ମୋ ମାମୁଁ କ'ଣ କଲେ ନା କହିଲେ ଯଦି ତୁ ଯଦି ମାଟ୍ରିକ ପାସ୍ କରିବୁ ତୋତେ ମୁଁ ଗୋଟିଏ ଘଣ୍ଟା ଦେବି ତ ମୁଁ କଷ୍ଟେ ମଷ୍ଟେ ମାଟ୍ରିକଟା ପାସ୍ କଲି ପାସ୍ କଲାବେଳେ ଆମର ସମ୍ବଳ ବି ସେମିତି ନଥାଏ କଲେଜରେ ପାଠ ପଢ଼ିବାପାଇଁ ଆଉ ସେଥିପାଇଁ ମୋ ମାମୁଁ ଗୋଟିଏ ଘଣ୍ଟା କିଣିଦେଲେ ସିଟୀଜେନ ଘଣ୍ଟା ସେ ଘଣ୍ଟା ପାଇଁ ମୁଁ ବହୁତ ଆନନ୍ଦିତ ହୋଇଗଲି କଲେଜ ଯିବି ଘଣ୍ଟା ପାଇଥିବି ମୋର ଗୋଟିଏ ସ୍ମୃତି ଥାଏ ଆଉ ମନରେ ଗୋଟିଏ ଖୁସି ଥାଏ ଯେ ମୁଁ କଲେଜ ଯିବି ସାଇକେଲ ଚଲାଇବି ଘଣ୍ଟା ବାନ୍ଧିବି ସେମିତି ଗୋଟିଏ ଥାଏ ହଠାତ ମାମୁଁଙ୍କର ଡେଥ୍ ହୋଇଗଲା ତ ଆଉ ମୋ ପାଠ ଆଉ ଆଗକୁ ଗଲାନି ସେଠୁ ଡୋରି ବନ୍ଧା ହେଲା ତ ମାମୁଁ ଯେଉଁ ଘଣ୍ଟା ଦେଇଥିଲେ ସେ ଘଣ୍ଟା ଆଜି ପର୍ଯ୍ୟନ୍ତ ମୁଁ ପାଖରେ ରଖିଛି ସ୍ମୃତି କରି ମନେ ପଡ଼େ ଦେଖିଲେ ଘଣ୍ଟା ଖୁସି ଲାଗେ ମୋ ମାମୁଁ ଥିଲେ କେତେ ଖୁସି ହୋଇଥାନ୍ତେ ମୋ ମାମୁଁ ମୁଁ ଛୋଟବେଳୁ ଛୋଟବେଳୁ ମୁଁ ମୋ ମାମୁଁ ଘରେ ରହିଆସିଥିଲି ଆଜି ପର୍ଯ୍ୟନ୍ତ ସେ ଘଣ୍ଟା ମୋ ପାଖରେ ଅଛି ତାକୁ ମୁଁ ଭଲ ପାଏ ବହୁତ ପିନ୍ଧିବାକୁ ଖୁସି ଲାଗେ କାଳେ ଭାଙ୍ଗି ଯିବ ରୁଜି ଯିବ ତାକୁ ସାଇଜ୍ କରି ମୁଁ ରଖିଥାଏ ତାହା ଅବି ମଧ୍ୟ ଅବି ମଧ୍ୟ ମୋ ପାଖରେ ଅଛି